ହଁ ନା ଯୋଉ ମୁଁ କହୁଥିଲିଁ ଯୋଉ ପିକ୍ନିକ୍ ଯିବା କି ଏଇ ଟିକରପଡ଼ା ଯିବା ତା ପାଖ ଆଖ ଗାଁ ଗଣ୍ଡା ଦେଖିକି ଯିବା ଆଉ ଏଇ ସାହିରେ ଦୁଇ ଚାରି ଜଣ ବସିଛନ୍ତି ଯେ କଥା ହେଉଥିଲୁ ମୁଁ ନିଜେ ଗଲେ ହୁଅନ୍ତା ଟିକେ ପିକନିକ ଗୋଟେ ବୋଲେରୋ ଠିକ୍ କରି ଯଆନ୍ତେ ଆଉ

ଖାଇବା ପିଇବା ଆମେ ନିଜେ ରୋଷେଇ କରି ଖାଇବା ଆଉ ହଉ ଦେଖ ହଉ ଦେଖିବା ନ ହେଲେ ମୁଁ ତାଙ୍କ ସାଙ୍ଗରେ କଥା ହୁଏ ନ ହେଲେ ଆଉ ଥରେ ବସିକି କଥାବାର୍ତ୍ତା ହେଲେ ଦେଖିବା ନ ହେଲେ କ'ଣ କରିବା ଆଉ ବୁଝାବୁଝି କରିବା ଦେଖିବା ସେଇଟା କରିକି ସମସ୍ତଙ୍କୁ ଯିବା କଥାବାର୍ତ୍ତା ହେଇକି ଏଇ ଗାଡ଼ି ଭଡ଼ା ହଜାର ଟଙ୍କା ଭିତରେ ପଡ଼ିବ ତାପରେ ଯାହା ହାତରେ ଯାହା ତୁମର ଖର୍ଚ୍ଚ ପତ୍ର କରିବା ପାଇଁ ହାତରେ ନେବ ଆଉ ହଁ କ'ଣ ଏକୁଟିଆ ଯିବୁ କି ସବୁ ସାହିରୁ ଯୋଉ ଦେଖିବା ଯାଉ ଏଇ ଆଠ ଦିନ ଯାଉ ଭିତରେ କଥାବାର୍ତ୍ତା ହୋଇକି ଯିବା ଏଇ ବାତ୍ୟା ପରେ ବା ସେଥିପାଇଁ କହୁଛି ସାତ ଆଠ ଦିନ ଯାଉ ହଉ ତ ଆମେ ଦେଖିବା ସେ କାଳୀ ପୂଜା ବେଳକୁ ଯିବା କ'ଣ ହେଲା କି ହୁଁ ହଉ ଦେଖିବା ତା ନେ ସେହି ବେଳକୁ ଦେଖିବା କଥାବାର୍ତ୍ତା ଆଉ ଥରେ କଥାବାର୍ତ୍ତା ହେଲେ ଯାହା କରିବାନି କି ଆଉ ସେ ମଞ୍ଜୁରୀକୁ ମଞ୍ଜୁକୁ ମଞ୍ଜୁ ସେ ରାନୁ ସବୁ ଯିବେ ହଁ ସବୁ ଯିବେ ଅଞ୍ଜଳି ସେ ଯୋଉ ସଞ୍ଜୁ

ନା ନା ସେ ଝଗଡ଼ା କରିବନି ସେ ରୁବି ବେବି ସେ ଛବି ସବୁ ଯିବେ ନା ନା ଝଗଡ଼ା ହେଲେ କ'ଣ ଭଲ ଲାଗିବ ପିକନିକ ଯିବୁ ବକ୍ସ ଫକ୍ସ ନେଇ ଯିବୁ ବଜେଇ ବୁଜେଇ ମଜା କରି ଆସିବୁ ନା ଝଗଡ଼ା ଲାଗିକି ଯିବୁ ଏଇଠି କି ଆଉ ମୁଁ କ'ଣ ଏକା ଯିବିଁ ଆମ ଛୁଆପିଲା ଯିବେ ସମସ୍ତେ ଯିବୁ ନା ଆଉ କଁ ଏକା ଯିବି ମୁଁ କି ହଁ ସବୁ ଯିବୁ ଛୁଆ ପିଲା ଭାଇ ସବୁ ସବୁ ତୁମର ସବୁ ଯିବ ନା ତୁ ଏକା ଯିବୁ ମୋର ଶ୍ୱଶୁର ଶାଶୁ ସବୁ ମୁଁ ବା କହୁଛି ଆମ ପରିବାରଟା ଯିବୁ ସବୁ ଆଉ ଏ ସେ ବା କହୁଛି ବାର ଜଣ ଭିତରେ ଆମର କେତେ ଜଣ ଆଉ ବସ୍ ହେଉ ନ ହେଲେ ଟ୍ରାଭେଲ୍ ସେଇ ଟ୍ରାଭେଲର୍ କରି ଦେବ ନା ସେଇ ଟ୍ରାଭେଲର୍ ନ ହେଲେ ଯିବା କଁ ହେଲା କି ଏଇଟା ବୁଲିକି ଦେଖିଲେ ହେବ ସେ ଟିକରପଡ଼ା ଯିବ ଟିକରପଡ଼ାରୁ ପାଖ ଆଖ ଯେତିକି ଗାଁ ଥିବ ସେତିକିରେ ଯିବ ଆଉ ପାଖ ଆଖରେ ବୁଲିବୁଲାକି ଆସିବୁ ବାତ୍ୟା ଯାଉ ବାତ୍ୟା ହଁ ବାତ୍ୟା ପରେ ପରେ ଯିବା ବାତ୍ୟା ଯାଉ ଆଉ ଥରେ କଥା ହୋଇକି ଯିବା